ଆଜିକାଲି କୃଷି କାର୍ଯ୍ୟରେ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ଟେକ୍ନୋଲୋଜିର ବ୍ୟବହାର କରାଯାଉଛି ଲୋକେ ଲୋକମାନଙ୍କୁ ଆଉ କୌଣସି କୌଣସି ବି କାର୍ଯ୍ୟ ନିଜେ କରିବାକୁ ପଡ଼ୁନାହିଁ ସବୁକିଛି କାମ ପାଇଁ ମେସିନ୍ ବାହାରିଲାଣି ମେସିନ୍ ଦ୍ୱାରା ଆଜିକାଲି କୃଷି କାର୍ଯ୍ୟ କରିଯାଇଥାଏ ଆଗ କାଳରେ ଲୋକମାନେ ତେଣ୍ଡରେ ପାଣି କୂଅଁରୁ କାଢ଼ୁଥିଲେ ହେଲେ ଏବେ ଲୋକମାନେ ମୋଟର ଦ୍ୱାରା କୂଅରୁ ପାଣି କା଼ଢ଼ୁଛନ୍ତି ଆଗକାଳରେ ଧାନ ଧାନ ଆଣିବା ପାଇଁ ଶ୍ରମିକମାନଙ୍କୁ ଟଙ୍କା ଦେଇ ଧାନ ଅଣାଯାଉଥିଲା ହେଲେ ଏବେ ଟ୍ରାକ୍ଟର ଦ୍ୱାରା ଧାନ ବିଲରୁ ଘରକୁ ଅଣାଯାଉଛି ଆଗ କାଳରେ ଧାନ କାଟିବା ପାଇଁ ଶ୍ରମିକଙ୍କୁ ଟଙ୍କା ଦେଇ ନିଜାଳୁ ନିଆଯାଉଥିଲା ହେଲେ ଏବେ ଧାନ କାଟିବା ମେସିନ୍ ଦ୍ୱାରା ଧାନ କଟାଯାଏ ଫଳରେ ଶ୍ରମିକ ବା ଦିନ ମଜୁରୀ ଶ୍ରମିକମାନେ ଆଉ ଟଙ୍କା ପାଇବାରୁ ପାଇପାରୁନାହାନ୍ତି କୃଷିର ଗବେଷଣା ଓ ସମ୍ପ୍ରସାରଣ କାର୍ଯ୍ୟକ୍ରମଗୁଡ଼ିକ ରହିଛିି ଯାହା କୃଷି ଉସ୍ରହତା କିମ୍ବା ସ୍ଥାୟୀ ଦୁରରେ ଜୋରରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି ସେଗୁଡ଼ିକ ଭିତରୁ କେନ୍ଦ୍ରୀୟ ଉଦ୍ୟାନ ସିଆର୍ ସି ଆର୍ ଆଇ ଏମିତି ଅନେକ ସରକାରୀ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରହିଛି